ବଗିଚାରେ ସବୁଦିନ ପାଣି ଦେଲେ ପୋକାମାଙ୍କଡ଼ ତ ଲାଗିଯିବ କେମିତି ଖରାପ ବେଶୀ ହେଇଯିବ ବେଶୀ ପାଣି ଦେଲେ ବଗିଚାରେ ପୁରା ଖରାପ ହେଇଯାଏ ସେଥିପାଇଁ ମୁଁ ଟିକେ ପାଣି ଦଉଛି ଏବେ ଭଲକିନା ପାଣି ଦଉଛି ପୋକାମାଙ୍କଡ଼ ବି ଲାଗିଯାଉଛି ସେଥିପାଇଁ ମୁଁ ପୋକାମକଡ଼ ବି ପୋକାମାଙ୍କଡ଼ ଉପରେ ଔଷଧ ଦଉଛି ତା ପାଇଁ ପୋକାମାଙ୍କଡ଼ ମରିଯାଏ ଏବେ ଭଲକିନା ଏବେ ଖରା ହଉଛି ପାଣି ଦେଉଛି ତା ପାଇଁ ମୋ ବଗିଚା ବହୁତ ସୁନ୍ଦର ଅଛି ମୁଁ ଏବେ ସଫା କରୁଛି ଘାସ ହେଲେ ମୁଁ ଘାସ ଉଠାଉଛି ସେ ଘାସ ନଥାଇଲେ ଭଲ ଦିଶୁଛି ସେ ଘାସ ସବୁଦିନି ହୁଏ ମୁଁ ଉଖର ଦିଏ ସେ ଫୁଲ ଭିତରେ ମୁଁ ସବୁଦିନ ଫୁଲ ଉପରେ ସବୁଦିନ ପାଣି ଦେଉଛି ସାର ଦେଉଛି ସବୁ କିଛି ଦଉଛି ଖରା ବହୁତ ଭଲ ହେଉଛି ଔଷଧ ଦଉଛି ତା ପାଇଁ ମୋ ଫୁଲ ଗଛ ବହୁତ ଭଲ ଅଛି ମୁଁ ସବୁଦିନ ମୋ ବଗିଚାରେ ଧ୍ୟାନ ଦେଖୁଛି କି କେମିତି ଅଛି ଭଲ ଅଛି ତା ପାଇଁ ମୋ ବଗିଚା ବହୁତ ଏବେ ସୁନ୍ଦର ଅଛି ମୁଁ ସବୁଦିନ ଦେଖୁଛି